ଆମ ଗାଁରେ ଜଳସେଚନର ସୁବିଧା ଅଛି କିନ୍ତୁ ଏଠାରେ ସ୍ଥିତି ସେତେ ଭଲ ନାହିଁ ଜଳସେଚିତ ଜମିରେ ଧାନ ମୁଖ୍ୟତଃ କରାଯାଏ ଏବଂ ଅଳ୍ପ ଜଳସେଚିତ ଜମିରେ ମୁଗ ବିରି ସୂର୍ଯ୍ୟମୁଖୀ ଆଦି ଫସଲ କରିଥାଉ ସମୟ ସମୟରେ ପାଣି କେନାଲ୍ରେ ନ ଆସିବାରୁ ମରୁଡ଼ି ମଧ୍ୟ ହୋଇଥାଏ